ଇଣ୍ଡିଆନ୍ ଆଇଡ଼ଲ୍ ମ୍ୟୁଜିକ୍ ସୋ' ମୁଁ ବିଶେଷ କରି ଦେଖେନା ତେଣୁ ମୁଁ ଏବେ ଗୋଟେ ଦେଖୁଥିଲି ମୋ ଗାଁର ସେହି ସାହୁ ଘର ପିଲାଟି ସେ ଏକ ମା'କୁ ନେଇ ଏକ ଗୀତରେ ଏତେ ଭଲ କରିଥିଲା ଯାହା ଫଳରେ ମୁଁ ନ ଦେଖି ରହିପାରିଲାଣି ତେଣୁ ସେ ଗୀତ ଯେହେତୁ ମ୍ୟୁଜିକ୍ ରିଆଲିଟି ସୋ'ରେ ସେ ନାଚିଛି ମୋ ଗାଁର ପିଲାଟିଏ ତେଣୁକରି ମୁଁ ତାକୁ ପ୍ରଶଂସା ନ କରି ରହିପାରୁନାହିଁ ଏଥିପାଇଁ ତାକୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ